ମୋ ହବି ହେଉଛି ଦୌଡ଼ିବା ମୋତେ ଦୌଡ଼ିବାକୁ ବହୁତ ଭଲ ଲାଗେ ବା ମୁଁ ରାତି ଚାରିଟା ବେଳେ ଶୋଇ ଉଠିକି ଦୌଡ଼ିବାକୁ ଯାଏ ଦୌଡ଼ିବା ଦ୍ୱାରା ଦେହ ସୁସ୍ଥ ରହିଥାଏ ଏବଂ ଦେହ ଫୁର୍ତ୍ତି ଲାଗିଥାଏ ଏବେ ମୁଁ ଦୌଡ଼ିବାକୁ ଯାଏ ପ୍ରତିଦିନ ସକାଳୁ ଦୌଡ଼େ ଏବଂ ଦୌଡ଼ି ଦୌଡ଼ିଲା ବେଳେ ଯେଦିନ ଥକି ଯାଉଥାଏ ତା'ପରଦିନ ଆଉ ଟିକେ ଦୂରକୁ ଦୌଡ଼ିଥାଏ ଏବଂ ଦୌଡ଼ିବା ଦ୍ୱାରା ଆମର ଦେହ ସୁସ୍ଥ ରହିଥାଏ ଏବଂ ଦୌଡ଼ିବା ଦ୍ୱାରା ଆମର ଏନର୍ଜି ହୋଇଥାଏ ମୁଁ ପିଲାବେଳଠୁ ଦୌଡ଼ି ଆସୁଛି ଆମର ଗାଁ ଲୋକେ ଘର ଲୋକେ କୁହନ୍ତି ଯେ ଦୌଡ଼ିବା ଦ୍ୱାରା ଦେହ ସୁସ୍ଥ ରୁହେ ଏବଂ ଦେହ ଭଲ ରୁହେ ଏବଂ ଇତ୍ୟାଦି ଯେ କୌଣସି ଗଭର୍ଣ୍ଣମେଣ୍ଟ ଜବ୍ କି ଯେ କୌଣସି ହେଲେ ମୋର ଟ୍ରେନିଂର ଦୌଡ଼ା ଟ୍ରେନିଂ ଥାଏ ଯେମିତିକା ଗୋଟେ ଓଡ଼ିଶା ପୋଲିସ ଆର୍ମି ଯେ କୌଣସି ଜବ୍ ଥିଲେ ଦୌଡ଼ିବାକୁ ଟ୍ରେନିଂ ଥାଏ ଏହିଭଳି ଦୌଡ଼ାରୁ ଦୌଡ଼ି ପ୍ରାକ୍ଟିସ୍ ଥିବାରୁ ଆମେ ଦୌଡ଼ିପାରୁ ଯେମିତିକା ସକାଳୁ ଆମେ ଦୌଡ଼ୁ ଏମିତି ଅଭ୍ୟାସ ଥିଲେ ଆମେ ଯେକୌଣସି ଟ୍ରେନିଂ ହଉ କିମ୍ବା ଅନ୍ୟାନ୍ୟ ଜାଗା ହଉ ଦୌଡ଼ି ପାରିଥାଉ କିଛି ଏମିତି ସଫଳତା ହେବା ପାଇଁ ହେଲେ ଦୌଡ଼ିବା ନିହାତି ଜରୁରୀ ପଡ଼େ ଏମିତିକି ଦୌଡ଼ିବା ଦ୍ୱାରା ଆମର ଦେହରେ ଗୋଟେ ଶକ୍ତି ଆସିଥାଏ ମୁଁ ବହୁତ ଛୋଟବେଳୁ ଦୌଡ଼ି ଆସୁଛି ମୋର ଘର ଲୋକେ ମୋତେ କୁହନ୍ତି ଦୌଡ଼ିବା ଦୌଡ଼ିବା ଦ୍ୱାରା ଦେହ ଭଲ ରହିଥାଏ ଏବଂ ସୁସ୍ଥ ରହିଥାଏ